ଆମେ ଜାଣିଛେ ସାଧାରଣତଃ କୃଷି ଗୋଟିଏ ହେଉଛି ମୁଖ୍ୟ ଆମର କ'ଣ ନା ମୁଖ୍ୟ ଜୀବିକା ଲୋକମାନେ କୃଷି ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି ଯଦି ଆମେ କୃଷି ଦେଖିବା ତ କୃଷି କାର୍ଯ୍ୟପାଇଁ ଯେଉଁ ସମସ୍ତ କାର୍ଯ୍ୟ ହୋଇଥାଏ ସେଇ ସବୁରେ ବିଦ୍ୟୁତ୍ ସଂଯୋଗ ଏକାନ୍ତ ଆବଶ୍ୟକ ଏବେ ଆମେ ଦେଖିବାକୁ ପାଇଥାଉ ତ ବିଦ୍ୟୁତ୍ ସଂଯୋଗ ପାଇଁ ସରକାର ବହୁତ ସାହାଯ୍ୟ କରିଛନ୍ତି ତ ଫେର ବି ଯଦି କିଏ କୌଣସି ଅସୁବିଧା ହୁଏ ତ ସେଥିପ୍ରତି ଯଦି ଟିକେ ସମସ୍ତେ ଯତ୍ନବାନ ହେବେ ତା'ହେଲେ ବହୁତ ଉପକୃତ ହେବେ କୃଷି ଭାଇମାନେ ଚାଷୀ ଭାଇମାନେ ତ ଲୋଡ଼୍ ସେଡ଼ିଂ ଯୋଗୁ କ'ଣ ହୁଏ ନା କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି କ'ଣ ହୁଏ ନା ସାଧାରଣତଃ ବିଦ୍ୟୁତ୍ ପୋଡ଼ି ଯିବାର ସମ୍ଭାବନା ରହିଥାଏ ଯାହାଫଳରେ ଚାଷୀ ଭାଇମାନେ ତାଙ୍କର କୃଷିରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ପ୍ରକାରର ତାଙ୍କର ଯଦି ଗୃହରେ ମଧ୍ୟ ଯଦି ବିଦ୍ୟୁତ୍ର ଅଭାବ ଦେଖାଦିଏ ତା'ହେଲେ ପଢ଼ା ପିଲାମାନଙ୍କର ପାଠପଢ଼ା ପ୍ରତି ମଧ୍ୟ ବହୁ ଅବହେଳା ହେଇଥାଏ ଘର କାର୍ଯ୍ୟରେ ବିଭିନ୍ନ କ୍ଷେତ୍ରରେ ବହୁତ ଅବହେଳା ହେବାର ଦେଖା ଦେଇଥାଏ ତ ସରକାର ଯଦି ଏଥିପ୍ରତି ଦୃଷ୍ଟିବାନ ହେବେ ଏଇ ଚାଷୀଭାଇ ମାନଙ୍କର ଯଦି ସମସ୍ୟାକୁ ଦୂର କରିପାରିବେ ତେବେ ଚାଷୀଭାଇ ମାନେ ବିଶେଷ ଭାବରେ ତାଙ୍କପ୍ରତି ଉପକୃତ ହେବେ ଚାଷୀଭାଇ ମାନେ ତାଙ୍କ ନିକଟରେ ଋଣୀ ହେଇ ରହିବେ ତ ଏଥିପ୍ରତି ଯତ୍ନବାନ ହେବାପାଇଁ ସମସ୍ତଙ୍କୁ କୁହାଯିବ ତ ଏଇ ବିଦ୍ୟୁତ୍ ସଂଯୋଗ କେମିତି ପାଇବେ ଚାଷୀଭାଇ ମାନେ ସରକାର ଏଥିପ୍ରତି ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ ଆଉ ଚାଷୀର ଯେଉଁ ତାର ପରିବାର ତାର ପିଲା ଛୁଆ ଏ ସମସ୍ତଙ୍କର ଭବିଷ୍ୟତ ସାଧାରଣତଃ ସରକାରଙ୍କଠାରେ ସେମାନେ ଅର୍ପଣ କରିକି ସେମାନେ ଚାଷ କାର୍ଯ୍ୟରେ ଲାଗିଥାନ୍ତି ତ ଏଥିପ୍ରତି ଦୃଷ୍ଟି ହେଲେ ଭଲ ହେବ